ଆମ ସମାଜରେ ବହୁତ ଧର୍ମ ରହିଛି ସେଥି ଧର୍ମରୁ ଆମର ହିନ୍ଦୁ ଧର୍ମ ପ୍ରଧାନ ତ ଆମେ କୌଣସି ଧର୍ମକୁ ହତାଦର କରୁ ନାହୁଁ ସବୁ ଧର୍ମର ଲୋକଙ୍କୁ ଏକା ଦୃଷ୍ଟିରେ ଦେଖୁ ସମସ୍ତେ ଆମର ନିଜର କହାକୁ କିନ୍ତୁ କ'ଣ ପର ଭାବୁନୁ ପ୍ରେମ ସମସ୍ତେ ସମସ୍ତଙ୍କୁ ପ୍ରେମ କରିବା ଉଚିତ୍ କାହାକୁ ବି ଘୃଣା କରିବା ଉଚିତ୍ ନୁହେଁ ଯତ୍ନ ଆମେ ଆମେ ନିଜର ଘରର ଯତ୍ନ ଜିନିଷ ପତ୍ର ସବୁ ଯତ୍ନ ସହକାରେ ରଖୁ ପିଲାମାନଙ୍କୁ ସବୁବେଳେ ଯତ୍ନ ପରିଷ୍କାର ପରିଚ୍ଛନ୍ନ ରଖୁ ପିଲାମାନଙ୍କର ବହି ଖାତା ଏଣୁ ତେଣେ ପଡ଼ି ଥିଲେ ସବୁ ଭଲ ଜାଗାରେ ରଖୁ କାଗଜ ପତ୍ର ଏଣେ ତେଣେ ପଡ଼ିଥିଲେ ତାକୁ ଗୋଟେ ଜାଗାରେ ଆଣି ଠୁଳେଇ କି ରଖୁ କାଗଜ ଜରିଫରି ଏଠି ସେଠି ପଡ଼ିଥିଲେ ତାକୁ ଆଣି କି ଗୋଟେ କୁଣ୍ଡରେ ରଖି ତାକୁ ନିଆଁ ଜଳେଇ ଦେଉ ଯଦି ଆମେ କୌଣସି ଜିନିଷ ପତ୍ର ଏଣେ ତେଣେ ପକେଇବା ପରିବେଶ ଦୂଷିତ ହେବ ସେଥିପାଇଁ ଲୋକମାନେ ଜ୍ୱର ଝାଡ଼ା ବିଭିନ୍ନ ପ୍ରକାର ରୋଗରେ ପଡ଼ିବେ ସ୍ନେହ ମୁଁ ପିଲାମାନଙ୍କୁ ବହୁତ ସ୍ନେହ କରେ ଏବଂ ଯତ୍ନ ନିଏ ଏବଂ ସେମାନେ କେମିତି ସଫାସୁତରା ରହିବେ ସେ ବିଷୟରେ ମଧ୍ୟ ଧ୍ୟାନ ଦେଇଥାଏ ମୁଁ ଘରର ବାପା ମାଆ ଶାଶୁ ଶଶୁର ଏମାନଙ୍କୁ ବି ଯତ୍ନ ନିଏ ଏବଂ ତାଙ୍କର ଭଲ ମନ୍ଦ କଥା ବୁଝେ ସମସ୍ତଙ୍କୁ ନିଜର ବୋଲି ଭାବିଥାଏ ସମସ୍ତେ ସମସ୍ତଙ୍କର ନିଜର କାହାକୁ ବି ପର ଭାବିବା ଉଚିତ୍ ନୁହଁ